ଆମ ଅଞ୍ଚଳରେ ରନ୍ଧା ଯାଉଥିବା ପାରମ୍ପରିକ ଖାଦ୍ୟଗୁଡ଼ିକ ହେଲା ଯେଉଁ ଭଳି ମାଣବସା ମାର୍ଗଶିର ମାସ ମାଣବସା ଗୁରୁବାରରେ ମଣ୍ଡା ପିଠା କାର୍ତ୍ତିକ ମାସରେ ସୋମବାରରେ ଅରୁଆ ଡାଲମା ଖଟା ଖେଚୋଡ଼ି ଇତ୍ୟାଦି ରନ୍ଧାଯାଉଛି ଏବଂ ଲକ୍ଷ୍ମୀ ପୂଜାରେ ତିଆରି ଯାଉଛି କାକେରା ପିଠା ତାପରେ ଦଶହରାରେ ଆମର ତିଆରି ହେଉଛି ଲଡୁ ବୁନ୍ଦି ଲଡୁ ବିଭିନ୍ନ ପ୍ରକାର ଖିରୀ ଖେଚୋଡ଼ି ଆଉ ଅଷ୍ଟମୀ ପ୍ରଥମାଅଷ୍ଟମୀରେ ଯେଉଁ ଭଳି ଘରେ ତିଆରି ହେଉଛି ପତ୍ର ଦିଆ ଇଟିଲି ପିଠା ଅଙ୍ଗାର ଦେହରେ ପୋଡ଼ା ହୋଇକିରି ପୋଡ଼ ପିଠା ରଜରେ ପୋଡ଼ ପିଠା ତିଆରି ହୁଏ ମଧ୍ୟ ଏବଂ ଖାଇବା ପାଇଁ ବିଭିନ୍ନ ପ୍ରକାର ରସାବଳୀ ମଧ୍ୟ ତିଆରି ହେଉଛି ମନ୍ଦିର ସ୍ଥାନ ମାନଙ୍କରେ ଆମର ଖେଚୋଡ଼ି ଖିରୀ ପଲଉ ତରକାରୀ ମଧ୍ୟ ତିଆରି କରାଯାଉଛି ଆମର ପାରମ୍ପରିକ ଖାଦ୍ୟ ଏଇ ରୁଚିକର ଖାଦ୍ୟ